ହଁ ଆମ ଓଡ଼ିଶାରେ ବହୁତ ଗୁଡ଼ିଏ ସାଂସ୍କୃତିକ ପରମ୍ପରା ଅଛି ଏବଂ ତାକୁ ଆମର ଓଡ଼ିଶାବାସୀମାନେ ତାକୁ ସମ୍ପୂର୍ଣ୍ଣ ରୂପେ ବଜାୟ ରଖିଛନ୍ତି ତହିଁ ମଧ୍ୟରୁ ଆମର ମାଣବସା ଗୁରୁବାର ରହିଲା ବହୁତ ଅନ୍ୟତମ ଏହି ମାଣବସା ଗୁରୁବାର ମାର୍ଗଶିର ମାସରେ ଆସିଥାଏ ଏବଂ ମାର୍ଗଶିର ମାସର ଗୁରୁବାର ପ୍ରତି ଗୁରୁବାରରେ ଆମର ମା ଭଉଣୀ ମାନେ ଏହି ପୂଜାକୁ ବହୁ ଆଡ଼ମ୍ବର ସହିତ ପୂଜା ଅର୍ଚ୍ଚନା କରିଥାନ୍ତି ମାଣବସା ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରାଯାଏ ମା ଆମର ମା ଭଉଣୀ ଏବଂ ଜେଜେମା ମାନେ ସକାଳୁ ଉଠି ସକାଳ ସାଢ଼େ ଚାରିଟାରେ ଉଠି ନିଜର ନିତ୍ୟକର୍ମ ସରେଇ ମାଆ ଲକ୍ଷ୍ମୀଙ୍କର ପୂଜା ଅର୍ଚ୍ଚନା ଆରମ୍ଭ କରିଥାନ୍ତି ପ୍ରଥମତଃ କହିବାକୁ ଗଲେ ମାଣବସା ଗୁରୁବାର ଆମ ଓଡ଼ିଆ ପର୍ବପର୍ବାଣି ଏବଂ ସାଂସ୍କୃତିକ ପରମ୍ପରାର ଏକ ନିମ୍ନ ଭାଗରେ ରହିଥିବା ଏକ ପରମ୍ପରା ଅଟେ ଏହି ପରମ୍ପରାରେ ବହୁ ଆମର ରଜା ମାନେ ମଧ୍ୟ ପୂଜା ଅର୍ଚ୍ଚନା କରିଛନ୍ତି ଏବଂ ସଠିକ୍ ଭାବରେ କହିବାକୁ ଗଲେ ମାଆ ଲକ୍ଷ୍ମୀ ଏହି ପୂଜାରେ ନିଜର ଉପସ୍ଥିତି ବି ଆମକୁ ଦେଖାଇଥାନ୍ତି ମାଆ ଓ ଭଉଣୀମାନେ ସକାଳୁ ଉଠି ପୂଜା ଅର୍ଚ୍ଚନା ଆରମ୍ଭ କରିଥାନ୍ତି ଏବଂ ମାଙ୍କୁ ବହୁତ ଗୁଡ଼ିଏ ଭୋଗ ବି ଏଠାରେ କରାଯାଇଥାଏ ପ୍ରଥମତଃ କହିବାକୁ ଗଲେ ପ୍ରଥମେ ଆମର ମାଆଙ୍କୁ ବହୁତ ଗୁଡ଼ିଏ ଫଳ ଏବଂ ଦ୍ଵିତୀୟତଃରେ ବହୁତ ଗୁଡ଼ିଏ ପିଠାପଣା କରି ମାଆଙ୍କୁ ପୂଜାର୍ଚ୍ଚନା କରାଯାଏ ଏବଂ ସନ୍ଧ୍ୟାବେଳକୁ ମାଆଙ୍କର ପୂଜା ଅର୍ଚ୍ଚନା ସରି ନିଜର ପୂଜା ଶେଷ କରନ୍ତି